ହଁ ମୁଁ ଚାହୁଁଛିକି ବିଦ୍ୟାଳୟ ଶିକ୍ଷା ପରେ ସମସ୍ତ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ ପାଠ ପଢ଼ନ୍ତୁ ଯେଉଁଥିରେକି ସେମାନେ ଶିକ୍ଷିତ ହେବା ସହିତ ଯେଉଁମାନେ ପାଠ ପଢ଼ି ଅଧିକ ଶିକ୍ଷା ଅର୍ଜନ କଲେ ସେମାନେ ଚାକିରି କ୍ଷେତ୍ରରେ ଆଗକୁ ଯାଇପାରିବେ ଏବଂ ଯେଉଁମାନେ ଚାକିରିକି ଛାଡ଼ିଦେଲେ ଅନ୍ୟ ବି ଆମର ବହୁତ ସଂସ୍ଥା ରହିଛି ଯେଉଁଟାକି ଧର ଆମର ଜଣେ ଚାହିଁବ ଯଦି କିଛି ବିଜନେସ୍ ବ୍ୟବସାୟ ବେପାର କରିବାପାଇଁ ସେ କ୍ଷେତ୍ରରେ ବି ସେମାନେ ପାଠ ପଢ଼ିଲେ ବି ଆଗକୁ ଯାଇପାରିବେ ପାଠପଢ଼ାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ ଶିକ୍ଷା ଦ୍ୱାରା ଶିକ୍ଷିତ ଯୁବକ ଯୁବତୀ ସବୁ କ୍ଷେତ୍ରରେ ଆଗକୁ ବଢ଼ିପାରିବେ ଯେଉଁଟାକି କୌଣସି କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଶିକ୍ଷା ଏକ ଏମିତି ଜିନିଷ ସେମାନଙ୍କୁ ପ୍ରତ୍ୟେକ ଜିନିଷରେ ସାହାଯ୍ୟ କରିପାରିବ